ଯେତେବେଳେ ମୁଁ ବାହାରକୁ ଯାଉଛି ଅଧିକ ଦିନ ବାହାରେ ରହୁଛି ସେତେବେଳେ ମା'ଙ୍କୁ କହିଯାଏ ସେ ଗଛର ଯତ୍ନ ନେବାପାଇଁ ଯେମିତିକି ସେଥିରେ ପାଣି ପକାଇବା ପାଇଁ ଠିକ୍ ସମୟରେ ତା'ର ସାର ଦେବା ଲାଗି ତା'ର ଯେମିତିକି କୁଶାଯାଏ ସେଇ ଟାଇପର କୁଶିବା ଲାଗି କିନ୍ତୁ ମା ଆଉ ଠିକ୍ ସମୟରେ ସେ କାମ ଏତେ ଗୁଡ଼େ ତ କରାଯାଏ ନା ସେ ଆଉ ପାରେନି ଯାହାଦ୍ଵାରା ସେ ଜଣକୁ କୁହେ ସେଇଠୁ ସେ ଆଉ ଜଣକୁ ମା କୁହେ ସେଇଠୁ ଆସିକି ସେ ପଇସା ନିଅନ୍ତି ସେ ଆସିକି ଆମର ଯେଉଁ କୁଶା ଯାଉଛି କୁଶି କି ସାର ପକାଯାଉଛି ସେଥିରେ ମାଲ କରାଯାଏ ମାଲ କରିକି ପାଣି ଦିଆଯାଉଛି ସେ ଆସିକି ତାର ସବୁ ଯତ୍ନ ନିଅନ୍ତି ଯେମିତି ସାର କେତିକି ପଡ଼ିବ ଏଇଗୁଡ଼ା ସେ ସବୁ ନିଅନ୍ତି ମା ତା'ର ଦାୟିତ୍ଵ ନିଅନ୍ତି ଆଉ ମୋତେ ସେ ଗଛଗୁଡ଼ାକ ମାନେ ସେହି ସାର ଦେବା ଏହି ଗୁଡ଼ାକ ମୋତେ ବହୁତ ମନେ ପଡ଼େ ସେହିଗୁଡ଼ାକ ସବୁ ମା ଦାୟିତ୍ୱରେ ଦେଇକି ବାହାରକୁ ଯାଏ କିନ୍ତୁ ସବୁବେଳେ ସେ ଗଛ ଗୁଡ଼ାକ ବହୁତ ମନେ ପଡ଼େ ସେହିଗୁଡ଼ା ସେ ଆଉ ଜଣଙ୍କୁ କୁହନ୍ତି ସେ ଦିଅନ୍ତି ସେ ସେହି ସବୁପ୍ରକାରର ଯତ୍ନ ନିଅନ୍ତି ପାଣି ଛିଟା ଦିଅନ୍ତି ପାଣି ମଟରରୁ ମାରିକି ସେ ପାଣି ସବୁଆଡ଼େ ଦିଅନ୍ତି